ମୋର ପ୍ରିୟ ଖେଳ ହେଉଛି କ୍ରିକେଟ୍ କ୍ରିକେଟ୍ ଖେଳିବାକୁ ମୋତେ ବହୁତ ଭଲଲାଗେ ଏବଂ ଏହାଦ୍ୱାରା ଫ୍ରେଣ୍ଡସିପ୍ ବଢ଼ିଥାଏ ଏବଂ ଏକ୍ସରସାଇଜ୍ ମଧ୍ୟ ହୋଇଥାଏ ଏବଂ ଆଜିକାଲିକା ସମୟରେ କ୍ରିକେଟ୍ ଖେଳର ଅନେକ ଚାହିଦା ରହିଛି ଯାହାଫଳରେ ଏହାକୁ ମୋତେ ଖେଳିବାକୁ ପସନ୍ଦ ଲାଗେ ଏବଂ କ୍ରିକେଟ୍କୁ ଛାଡ଼ି ଯେପରି ଗିଲିଦଣ୍ଡା ମୋତେ ଖେଳିବାକୁ ମଧ୍ୟ ପସନ୍ଦ ତେଣୁ

ତାହାକୁ ଖେଳି ମୁଁ ବହୁତ ଆନନ୍ଦ ଅନୁଭବ କରିଥାଏ